ଏବେ ଆମର୍ ଭାରତଟା ବହୁତ୍ ଡେଭ୍ଲପ୍ କରିଛି ଡେଭ୍ଲପ୍ କରବା ସମୟେ ସମୟେ ଏନ୍ତା ଏନ୍ତା ଟେକ୍ନୋଲୋଜିମାନ ବାହାରି ଗଲାନ ଯେ ଯେନ୍ଟାକି ମନୁଷ୍ମାନଙ୍କୁ ବହୁତ୍ ସାହାଯ୍ୟ କରୁଛି ମୋର୍ ଲାଇଫ୍ରେ ଘଟି ଥିବା ଟେକ୍ନୋଲୋଜିର ବିଷୟରେ ଗୋଟେ କହିବାର ଚାହୁଁଚେ ଯେନ୍ଟା କି ଯେତେବେଲ୍ ମୁଇଁ ଗୋଟ୍ ଜିନିଷ୍ ସେତେବେଳେ ଆମ ଘରେ ଟିଭି ନାଇ ଥାଇ କୁଲର୍ ନାଇ ଥାଇ ଫ୍ୟାନ୍ ନାଇ ଥାଇ ଏନ୍ତା ଟେକ୍ନୋଲୋଜି କିଛି ଟେକ୍ନୋଲୋଜି ସାମାନ୍ କିଛି ନେଇ ଥାଇ ଆଉ ଯେତେବେଲ୍ ମୁଇଁ ବଡ଼୍ ହେଲି ମୁଇଁ ଯେତେବେଲ୍ ଅଲ୍ଗା ଘର୍କେ ଟିଭି ଦେଖି ଯାଏ ସେତେବେଲ୍ ଲୋକମାନେ ମୋତେ ଖେଦି ଦିଅନ୍ ଆମ ଘର୍କେ କାଇଁ ଆସିଚୁ ଦେଖି ଏନ୍ତା ବୋଲି କହନ୍ ଯେତେ ସେଇ ଦିନୁ ମୁଁ ଭାବିନି ନିଜେ ପଢ଼୍ମି ଆଉ ପଇସା କମେଇବିଁ ଆରୁ ନିଜର୍ ପଇସା ନି କିଣିବି ଆଉ ସେ ଦିନୁ ମୁଁ ଭାବୁଛେଁ ଯେ ମୁଇଁ ଗୋଟେ ଭଲ୍ ସାଇଣ୍ଟିଷ୍ଟ ଗୋଟେ ବି ହେବି ପଢିମି ଭଲ୍ସେ ପଢ଼ମି ଆଉ ସେ ଟେକ୍ନୋଲୋଜିଟା ବହୁତ୍ ସେ ଆମର୍ କେ ପ୍ରଭାବିତ୍ କରୁଛି